କହିବାକୁ ଗଲେ ଓରିଆ ଭାଷାରେ ଅନେକ ପ୍ରକାରର ବୈଶିଷ୍ଟ୍ୟ ଅଛି ଯେଉଁ ପ୍ରକାରରେ ଧ୍ଵନି ଆମେ ଧ୍ୱନି କାହାକୁ କହିବା ଯଦି ଆମର ମୁଖରୁ ଗୋଟେ ଭାଷା ବାହାରିଛି ତାହାକୁ ତ ଆମେ ଧ୍ଵନି କହିବା ନା ସେଇସବୁ ହେଉଛିି ଓଡ଼ିଆ ଭାଷାର ଅନେକ ପ୍ରକାରର ବୈଶିଷ୍ଟ୍ୟ ଏହା ହେଉଛି ବିଭିନ୍ନ ପ୍ରକାରର ଯେମିତି ଅବୟ ଧ୍ୱନି ବର୍ଣ୍ଣ ଭାଷା ଏହା ହେଉଛି ଏକ ସବୁ ହେଉଛିି ଏକ ଏକ ପ୍ରକାରର ବ୍ୟବହୃତ ବୈଶିଷ୍ୟ ଏହା ହେଉଛି ଆମ ଓରିଆ ଭାଷାର ବୈଶିଷ୍ଟ ଏହିସବୁ ଅର୍ଥ ଶବ୍ଦ ଯଦି ନଥିବ ଓରିଆ ଭାଷାର କିଛି ମାନେ ବି ନଥାଏ ଏହା ହେଉଛି ଓରିଆର ମୂଲ ମୂଳ ଅକ୍ଷର ଯାହା ଯେମିତି ହେଉଛି ଯଉତ ଯୁକ୍ତ ଅକ୍ଷର ବର୍ଣ୍ଣ ଏହା ହେଉଛି ଆମର ମୂଲ ଅକ୍ଷର ସେହିପରି ଭାବରେ ଓଡ଼ିଆ ଭାଷାର ଆକର୍ଷଣୀୟ ଓ ବୈଶିଷ୍ଟ୍ୟ ହେଉଛିି ଆମର ବର୍ଣ୍ଣ ହେଉଛି ବୈଶିଷ୍ଟ୍ୟ ଧ୍ୱନି ଅବୟ ଅଲଙ୍କାର ଏହା ହେଉଛି ଆମର ଓଡ଼ିଆ ଭାଷାର ଗୋଟିଏ ଗୋଟଏ ଆବୃତି ଏହା ପାଇଁ ଆମେ ଓଡ଼ିଆ ଭାଷାକୁ ସୁନ୍ଦର ଭାବରେ ପରିପ୍ରକାଶ କରିପାରିବା ଓଡ଼ିଆ ଭାଷାକୁ ଆମେ ନୂତନ ଜାଗା ଦେଇପାରିବା ଓରିଆକୁ ଆମର ଅନ୍ୟ ଭାବରେ ସେଆକୁ ଉନ୍ନତ କରିପାରିବା